ପରିବର୍ତ୍ତେ ଜଳବାୟୁ ଆପଣଙ୍କ ଅଞ୍ଚଳରେ କୃଷିକୁ କିପରି ପ୍ରଭାବିତ କରୁଛି ବନ୍ୟା ମରୁଡ଼ି କଠିନ ଶୀତ ବାତ୍ୟା କୁଆପଥର ମାଡ଼ ଖସେ ଏବଂ ଏହି ପ୍ରତିିବନ୍ଧକରେ କିପରି ମୁକାବିଲା କରିପାରିବା ଯେମିତିକି ବହୁତ ବଡ଼ ବର୍ଷା ଆସିକି ବନ୍ୟା କି ମରୁଡ଼ି ବନ୍ୟା ବାତ୍ୟା ହୁଏ ଯେମିତିକି ଘରଦ୍ୱାର ବିନ୍ଧି ଛାତ ମାନେ ଉଡ଼ିଯାଏ ଆମିତି ତ ଗରିବ ଲୋକମାନଙ୍କର ଛାପ ଛପରି ପା ଘର ଥାଏ ଯେମିତି କୁଡ଼ିଆ ପ ଘର ଥାଏ ସେମାନେ ତ ବହୁତ କଷ୍ଟରେ ଇଏ କରନ୍ତି ସେମାନଙ୍କର ଉଡ଼ିଗଲେ ବହୁତ କ୍ଷତି ବି ହେଇଥାଏ ସେମାନଙ୍କର ଆମ ଯେମିତି ଧାନ ଗହମ ଯେଉଁମାନେ ଗାଁରେ ବିଲ ଥାଏ ତାଙ୍କର ଯିଏ ଧାନ ଗଛ ଲଗେଇଥାନ୍ତି ସେମାନଙ୍କର ବି ବହୁତ କ୍ଷତି ହେଇଥାଏ ନା ସେସବୁ ଦେଖିବା କଥା ତାପରେ ସେସବୁ କେମିତି ରକ୍ଷା କରିପାଇବା ସେ ବିଷୟରେ ମୁଁ କରିବା କଥା ଆଉ ବି ବନ୍ୟା ବନ୍ୟା ବନ୍ୟା ମରୁଡ଼ି ହେଲେ ନା ବହୁତ କଷ୍ଟ ବି ଲାଗେ ଆଉ ଘରଦ୍ୱାର ବି ଏମିତି ଉଡ଼ିିଯାଏ ଏମିତି ଛାତ ଘରମାନେ ବି ଭୁଷୁଡ଼ି ଯାଏ ଆଉ ବହୁତ ଗରିବ ଲୋକମାନେ ତ ବହୁତ ବହୁତ କ'ଣ କୁହନ୍ତି ବହୁତ ଅସହ୍ୟ ହେଇଯାନ୍ତି ଏମିତି ବହୁତ ଦେଖିବାକୁ ବହୁତ ଦୁଃଖ ବି ଲାଗେ ବନ୍ୟା ମରୁଡ଼ି ହେଲେ ଗଛପତ୍ର ପଡ଼ିଯାଏ ବିଜୁଳି ଘଡ଼ଘଡ଼ି ବହୁତ ମାରେ ଆଉ ଏମିତି ଗଛପତ୍ର ଗଛ ମୂଳେ କେବେ ରହିବା କଥା ନାଇଁ କାହିଁକି ବିଜୁଳି ଘଡ଼ଘଡ଼ି ମାରିଲେ ନା ବିଜୁଳି ଉପରେ ପଡ଼ି ଯାଇପାରେ ନା ସେଥିପାଇଁ ଏମିତି ତ ସେଥିପାଇଁ ବନ୍ୟା ବାତ୍ୟା ହେଲେ ନା ବନ୍ୟା ବାତ୍ୟା ହେଲେ ଯେମିତିକି ଘରୁ ବାହାରିବାର ନାହିଁ ଆଉ ଗରିବ ଲୋକମାନେ ବହୁତ ଇଏ କରନ୍ତି ସେଥିପାଇଁ ଆମେ ଯେକୌଣସି ବି ମୁଁ ଆମେ ଲୋକମାନଙ୍କୁ ସାହାଯ୍ୟ କରିବା କଥା ଏମିତି ଯେଉଁମାନଙ୍କର ବହୁତ ଛୋଟ ଛୋଟ ଘର ଥାଏ କି ଏମିତି ବହୁତ ଗରିବ ଲୋକମାନେ ଥାଏ ସେମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ ସେମାନଙ୍କୁ ସାହାଯ୍ୟ କଲେନା ଆମେ ଭଲଲାଗେ ନା ସାହାଯ୍ୟ କରିବା ବହୁତ ଭଲଲାଗେ